ହ୍ୟାଲୋ ସାଇ ଟ୍ରାଭେଲ୍ସ ଏଜେନ୍ସି ରୁ କହୁଥିଲେ କି ଆଜ୍ଞା ନାୟକ ବାବୁ କହୁଥିଲି ଆଜ୍ଞା ଆପଣଙ୍କର ଯେଉଁ ଗାଡ଼ି ବୁକିଙ୍ଗ ହେଇଥିଲା ଡିଯାୟାର ଯେଉଁ ଯାଇଥିଲା ବୁକିଙ୍ଗ ରେ ସେ ଗାଡ଼ି ର କଣ୍ଡିସନ ଆଜ୍ଞା କିଛି ଠିକ୍ ନାହିଁ ଡ୍ରାଇଭର କୁ କୌଣସି କୋତ୍ସିନ୍ କଲେ ତାର ଯ ଜବାବ କିଛି ମିଳୁନି ଗାଡ଼ି ର ସିଟ ଚିରା ହର୍ନ ଠିକ୍ ସେ ବାଜୁନି ଗାଡ଼ି ବି ତାର ଡ୍ରାଇଭିଙ୍ଗ ବି କମ୍ଫର୍ଟେବଲ ଲାଗୁନି ଡ୍ରାଇଭିଙ୍ଗ କମ୍ଫର୍ଟେବଲ ଲାଗୁନି ତାର ହର୍ନ ବାଜୁନି ଲାଇଟ ବି ତାର କିଛି ସେମିତି କିଛି ନାହିଁ ନାହିଁ ନାହିଁ ଆଜ୍ଞା ତାର କିଛି ସେମିତି ଗାଡ଼ି ରେ ଯିବା ପାଇଁକି ମିନିମମ୍ ହଣ୍ଡରେଡ଼ କିଲୋମିଟର ଯିବା ପାଇଁକି ବି ତାର ବହୁତ ମାନେ ୟେ ଲାଗୁଛି ମାନେ ଅନକମ୍ଫର୍ଟେବଲ କ କମ୍ଫର୍ଟେବଲ ଲାଗୁଛି ଆଜ୍ଞା ସେଥିପାଇଁ ଡ୍ରାଇଭର ପାଖରେ କମ୍ପ୍ଲେନ କଲା ପରେ ବି କିଛି ଆଜ୍ଞା ତାର ରିପ୍ଲାଇ କିଛି ମିଳୁନି ସେ ତାର କହୁଛି ଗାଡ଼ି ସେମିତି ଅଛି ସେମିତି ଯିବାକୁ ପଡ଼ିବ ଆଜ୍ଞା ଗାଡ଼ି ବି ବାଟରେ ଦୁଇ ଜାଗାରେ ପଂଚର ହେଇ ସାରିଲାଣି ଆଜ୍ଞା ଠିକ୍ ଅଛି ଆଜ୍ଞା ନାହିଁ ଆପଣଙ୍କର ଆପଣଙ୍କର ଯେଉଁ ପ୍ରାଇସ୍ କହିଥିଲେ ସେ ପ୍ରାଇସ୍ ହିସାବରେ ତ ଆପଣଙ୍କ ଠୁ ଯେଉଁ ଗାଡ଼ି ବୁକିଙ୍ଗ କରାଯାଇଥିଲା ତାଦିହରେ ତ କିଛି କମ୍ପ୍ରମାଇଜ କରାଯାଇନି ଆପଣ ଯଦି କ୍ୟାସ୍ ରେ ଯଦି କମ୍ପ୍ରମାଇଜ ନ କରିବେ ତାହେଲେ ଆମେ ଗାଡ଼ି ଗାଡ଼ି ରେ ଅନକମ୍ଫର୍ଟେବଲ କାହିଁକି କମ୍ପ୍ରମାଇଜ କରିବାକୁ ଯିବୁ ଆଜ୍ଞା ନାହିଁ ସେଇଟା ଆଜ୍ଞା ଆପଣ ଆପଣ ଗୋଟେ ଡିସାଇଡ଼୍ କରିବେ ଆପଣ ଆଜ୍ଞା ଆଜ୍ଞା ଠିକ୍ ଅଛି ଆଜ୍ଞା